ଖେଲ୍ଟା ଖେଲ୍ଟା ଦିନ ସେ ସେଟା ଗୁଟେ ମନୁଷ୍ର ଓଭର୍ଅଲ୍ ଡେଭ୍ଲପ୍ମେଣ୍ଟ୍ ଲାଗି କାମ୍ ଆଏସି ତାର୍ ମାଇଣ୍ଡ୍ ହେଇଗଲା କି ଓଭର୍ଅଲ୍ ବଡ଼ି ହେଇଗଲା ତାର୍ ଷ୍ଟ୍ରେସ୍ ଲେଭେଲ୍ କମାସି ତାର୍ ଏନର୍ଜି ଲେଭେଲ୍ ବୁଷ୍ଟ୍ କର୍ସି ଷ୍ଟେମିନା ବୁଷ୍ଟ୍ କର୍ସି ଭାଇଟାମିନ୍ ସବୁ ପ୍ରୋଗ୍ରେସ୍ କର୍ସି ଆଉ ମେନ୍ଲି ମେଟାବଲିଜିମ୍କେ ଆଞ୍ଜାମ୍ ଦେସି ତ ମେଟାବଲିଜିମ୍ ଯେତେବେଲେ ହେସି ତ ବଡ଼ିର ସେ ଟାଇମ୍ରେ ସବୁ ନ୍ୟୁଟ୍ରିଏଣ୍ଟ୍ସ ୟୁଟିଲାଇଜ୍ ହେସି ବୋଲି ଜଣା ପଡ଼୍ସି ମେଟାବୋଲିଜିମ୍ ଯଦି ତା ରେଜଲ୍ଟ ସୋ ନାଇଁ କର୍ବାର୍ ତ ସେଟା ୟୁଜ୍ଲେସ୍ ଗୁଟେ ପ୍ରକାର ଆଉ ଇଟାକେ ଅନ୍ଜାମ୍ ଦେସି ସ୍ପୋର୍ଟ୍ସ ଖେଳ ଯିଏ ଖେଳ ନାଇଁ କର୍ବାର୍ ବା ଫିଜିକାଲ୍ ଏକ୍ଟିଭିଟି କିଛି ନାଇଁ କର୍ବାର୍ ତାର୍ ବଡ଼ି ବହୁତ୍ ହି ୱିକ୍ ରହେସି ବହୁତ ହି ଅନ୍ଫଙ୍କ୍ସନାଲ୍ ରହେସି ପ୍ରଡ଼କ୍ଟିଭିଟି କମି ଯାଏସି ଆଉ ଯିଏ ରେଗୁଲାର୍ ଖେଳ କର୍ସି ତାର୍ଲାଗି ତ ବହୁତ୍ ସୁବିଧା ସୁବିଧା ହିଁ ସୁବିଧା ଖେଳ ଗୁଟେ ଜୀବନ୍ର ପାର୍ଟ୍ ଏ ଯେନ୍ଟା ଗୁଟେ ରେଗୁଲାର୍ ପ୍ରସେସ୍ ହେବାର୍ କଥା